ହଁ ମୋର ପ୍ରିୟ ପୁସ୍ତକ ଅଛି ଯାହାର ନାଁ ହେଉଛି ସାହିତ୍ୟ ମୋତେ ସାହିତ୍ୟ ପଢ଼ିବାକୁ ଭଲ ଲାଗେ ସାହିତ୍ୟର ସମସ୍ତ ବ୍ୟାକରଣ ପଢ଼ିବାକୁ ଭଲ ଲାଗେ ସାହିତ୍ୟର ସମସ୍ତ ବିଷୟ ପଢ଼ିବାକୁ ଭଲ ଲାଗେ ଏବଂ ମୋତେ ମୋର ପ୍ରିୟ ଚଳଚିତ୍ର ମଧ୍ୟ ସୀତା ବିବାହ ସୀତା ବିବାହ ଦେଖିବାକୁ ଭଲ ଲାଗେ ତାହା ସହ ଯେଉଁ ଟିଭି ସୋ ରହୁଛି ମୋତେ ରାମାୟଣର ପ୍ରତ୍ୟେକଟି ଅଧ୍ୟାୟ ଦେଖିବାକୁ ଭଲ ଲାଗେ ରାମାୟଣ ମଧ୍ୟ ଦେଖିବାକୁ ଭଲ ଲାଗେ ଏହା ରାମାୟଣରେ ଯେପରି ରାମାୟଣ ରାମାୟଣରେ ରାମ ନିଜର ପିତାଙ୍କୁ ଛାଡ଼ି ବନବାସ କରିବାକୁ ଯାଇଛନ୍ତି ଏବଂ ନିଜର ସ୍ତ୍ରୀକୁ ଅପହରଣ କରିଥିବା ରାବଣକୁ ସେ କିପରି ଆଣିବାକୁ ଚାହୁଁଛନ୍ତି ଫେରିବାର ଖୁସି ଏବଂ ଯିବାର ଯେଉଁ ରହୁଛି ଉତ୍ସାହ ରହୁଛି ସେ ବିଷୟରେ ଜାଣିବାକୁ ମୋତେ ଭଲ ଲାଗେ ଏବଂ ସେଆ ମୋତେ ବହୁତ ପସନ୍ଦ ମୋର